ପନ୍ଦର ତିନି ଦୁଇହଜାର ତେଇଶ ସତର ଦୁଇ ଦୁଇହଜାର ଚବିଶ ଉଣେଇଶ ଏକ ଦୁଇହଜାର କୋଡ଼ିଏ ନଅ ଛଅ ଦୁଇହଜାର ପନ୍ଦର ବାଇଶ ଆଠ ଦୁଇହଜାର ବାଇଶ